ମୋତେ ରୋଷେଇ କରିବାପାଇଁ ଭଲଲାଗେ ମୁଁ ପ୍ରତ୍ୟେକ ଦିନ ସମସ୍ତଙ୍କ ପାଇଁ ଜଳଖିଆ ତିଆରି କରେ ଜଳଖିଆ ତିଆରି କରିବା ପାଇଁ ଆମେ ପ୍ରତ୍ୟେକ ଦିନ ଭେରାଇଟି ଭେରାଇଟି ଆଇଟମ୍ ସବୁ ତିଆରି କରିଥାଉ ଯେମିତିକି ଆଜି ଆମ ଘରେ ସୁଜି ଉପମା ହୋଇଛି ତ କାଲି ଚକୁଳି ପିଠା ତ ଆଉ ଆଉ କେଉଁ ଦିନ ପକୁଡ଼ି ତ ଆଉ କେଉଁ ଦିନ ପୁଣି ପୁରୀ ତରକାରୀ ଏଇସବୁ କିଛି ମାନେ ଅଲଗା ଅଲଗା ଦିନ ଗୋଟିଏ ଦିନ ତ ସବୁ ହେବନି ନା ତ ସେଇଥିପାଇଁ ଭେରାଇଟି ଭେରାଇଟି ଆଇଟମ୍ ପ୍ରତ୍ୟେକ ଦିନ ଆମେ କରିଥାଉ